ଚିତ୍ର ଆଙ୍କିବା ପ୍ରଥମେ ତ ଗୋଟିଏ ପେନସିଲ୍ ରବର୍ ଓ ତାଙ୍କ ପାଇଁ ଗୋଟିଏ ପେପର୍ ପେପର୍ ହଉଛି ସବୁବେଳେ ଭଲ କ୍ୱାଲିଟିର ହେଇଥିବା କଥା ଗୋଟେ ହ୍ୱାଇଟ୍ ପେପର୍ ସିଏ ବି ବହୁତ ବ୍ରାଣ୍ଡ୍ର ଆସିଥାଏ ପେପର୍ ମାନେ ବି ବହୁତ ବ୍ରାଣ୍ଡର ଆସିଥାଏ ସେଇଟା ବି ଆମ ପାଇଁ ଦରକାର ଯେଉଁଠୁ କିି ଆସିଥିବୁ ମାନେ ମାନେ ମାନେ ବଡ଼ ବଡ଼ କ୍ୱାଲିଟିର ଆସିଥାଏ ଏମିତିକି କାନଭସ୍ ଓ ବହୁତ ପ୍ରକାରର ଆସିଥାଇ ସେ ପେପର୍ କ୍ୱାଲିଟି ବହୁତ ଭଲ ଥାଏ ଚିତ୍ର ଆଙ୍କିବା ପାଇଁ ହଁ ଆଉ ମୁଁ ବ୍ୟବହାର ପେନସିଲ୍ ରବର୍ ମାନେ ସାର୍ପେନର୍ ଯେଉଁ ଆମ ପେନସିଲ୍ଟା କରିବା ପାଇଁ ତୁଳି ରଙ୍ଗ ବହୁତ ପ୍ରକାର ଦରକାର ହଁ ଏଇପାଇକା ବହୁତ ଭଲ ଭଲ ବ୍ରାଣ୍ଡ୍ ଅଛି ପେନସିଲ୍ର ଯେମିତିକି କାନଭାସ୍ ଡମ୍ସ ଅପସରା ନଟ୍ରାଜ୍ ବହୁତ ପ୍ରକାରର ପେନସିଲ୍ରେ ଯେଉଁଥିକି ଚିତ୍ର ଏଚ୍ ବିି ଟୁ ବି ଟେନ୍ ବି ଏଇଟ୍ ବି ଏଇସବୁ ପ୍ରକାରର ପେନସିଲ୍ ଗୁଡ଼ିକ ଦରକାର ହୋଇଥାଏ ଚିତ୍ର କରିବା ପାଇଁ ଗୋଟେ ପେନସିଲ୍ ହୋଇଥାଏ କିନ୍ତୁ ସେ ଯଦି ଆମେ ସ୍କେଚ୍ କରିବାକୁ ଚାହୁଁଛନ୍ତି ତମେ ଆମ ବିଭିନ୍ନ ଏଚ୍ ବିି ଟୁ ବି ଏହି ପ୍ରକାରର ପେନସିଲ୍ ଆବଶ୍ୟକ ହୋଇଥାଏ ତୁଳିର ଆବଶ୍ୟକ ମତେ ଆମେ ଯେତେବେଳେ କରିଥାଉନା ବଡ଼ାପଡ଼ ରଙ୍ଗ ରଙ୍ଗ ବି ବହୁତ ପ୍ରକାର ଆସିଥାଏ ଯେମିତିକି ହଉଚି ଡମ୍ସ ତା'ପରେ ହଁ କଲର୍ ପେଣ୍ଟିଙ୍ଗ୍ ଆମର ପେନସିଲ୍ କଲର୍ବି ଆସିଥାଏ ସେଥିରେ ବି ଆମେ ରଙ୍ଗ ଦେଇଥିଲେ ସେଥିରେ ବି ବହୁତ ଭଲ ହୋଇଥାଏ ପେଷ୍ଟେଲ୍ କଲର୍ ପେଷ୍ଟେଲ୍ କଲର୍ ଦେଇଥିଲେ ଗୋଟେ ଭଲ ହୋଇଥାଏ ଆଉ ବହୁତ ଏମିତିକ ବହୁତ ପ୍ରକାରର କଲର୍ ଅଛି ଯେଉଁଠାକି ପେପର୍ ମତେ ବହୁତ ବ୍ରାଣ୍ଡ୍ର ଅଛି ଆଉ ମତେ ଭଲ ଭଲ ଲାଗେ ବ ସବୁ ପେପର୍ ଆମେ ୱାଟର୍ କଲର୍ ୱାଟର୍ ଏଜେନ୍ସି ପାଣି ରଙ୍ଗର କଲର୍ ପେପର୍ ପାଇଁ ଆଉ ଗୋଟେ ଏକ୍ସଟ୍ରା ପେପର୍ ଆସେ ସେଇଟା କଲର୍ ୱାଟର୍ କଲରିଙ୍ଗ୍ ପେପର୍ ଆସେ ସେ ଡମ୍ସର ସେଥିରେ କଲର୍ କଲେ ବହୁତ ରଙ୍ଗ ଦେଲି ବହୁତ ଭଲ ଲାଗିଥାଏ ଓ ମୋର ବ୍ରାଣ୍ଡ୍ ମାନେ ତ ଅଛି ପେନସିଲ୍ ଯେମିତି କହିଲି କିି ଡମ୍ସ ଅପସରା କାନଭାସ୍ ଓ ପ୍ରକାର ମତେ ଭଲ ଲାଗେ ରଙ୍ଗରେ ତ ହଁ ଡମ୍ସ ଡମ୍ସ ହିଁ ୟୁଜ୍ କରେ ଓ ଏଇ ନଟ୍ରାଜ୍ ନଟ୍ରାଜ୍ କଲର୍ ଆସିଥାଏ ପେନ୍ସିଲ୍ କଲର୍ ଆସିଥାଏ ସେଇଟା ଭଲ ଲାଗେ ଏମିତିକି ୱାଟର୍ କଲର୍ ଯୋଉଁଟା ଆସିଥାଏ କେମେଲ୍ର ସେଇଟା ଭଲ ଲାଗିଥାଏ ହଁ ଏହିସବୁ ଜିନିଷ ସବୁ ମହଙ୍ଗା ଏଇସବୁ ସେମାନେ ବହି ଦୋକାନ ବହି ଦୋକାନ ବହି ଦୋକାନରୁ କିଣି ଆମ ହଁ ହଁ ହଁ ଆଉ ଗୋଟେ କଥା ବହି ଦୋକାନରୁ ଗୋଟେ ଗୋଟେ ହଁ ଗୋଟେ ଗୋଟେ ଦୋକାନ ତାଙ୍କ ଅନୁସାରେ ହଁ ଦାମ୍ ତାଙ୍କର ମହଙ୍ଗା ମହଙ୍ଗାକୁ ଟିକେ ବଢ଼ିଥାନ୍ତି କିନ୍ତୁ ଆମେ ଜାଣିକି ଆଣିବା କଥା ସେଥିରେ ଲେଖା ହୋଇଥାଏ ନା ଯେତିରେ ଦାମ୍ ଦରକାର ସେଥିରେ ସେ ଦାମ୍ଟି ଲେଖା ହୋଇଥାଏ ସେ ଦେଖିକରି ଆଣିବା କଥା ହଁ ସେମାନେ ଗୋଟେ ଗୋଟେ ବହି ଦୋକାନରେ ରଖିଥିସନ୍ କଲର୍ ଯେମିତି ଆମର ପାଣି ରଙ୍ଗ ରଖିବେ ସେଇଟା ଗୋଟେ ଗୋଟେ ଶୁଖି ଯାଇଥାଏ ତାହା ଦେଖିବାକୁ ଆଣିବା କଥା ବେଶୀ ଚିପ୍ ପ୍ରଡ଼କ୍ଟ ଯେନ୍ କୁହନ୍ତିକି ଆମ ଭଲ ମାନେ ବହୁତ ଛୋଟ ବ୍ରାଣ୍ଡ୍ର ଗୋଟେ ଗୋଟେ କ'ଣ ଥାଏ ସେଇଟା ଭଲ ଆସିନି ଗୋଟେ ଗୋଟେ ପେନ୍ସିଲ୍ ପେନ୍ସିଲ୍ ଯେପରି ଗୋଟେ ଗୋଟେ ପେନ୍ସିଲ୍ ଅଛି ଟଙ୍କେ ଦୁଇ ଟଙ୍କିଆ ସେ ପେନ୍ସିଲ୍ ଗୁଡ଼ାକ ମଧ୍ୟ ଭଲ ଲାଗେନି ଜଲ୍ଦି ଭାଙ୍ଗିଯାଏ ଓ ଭଲ ଚିତ୍ର କରି ହୁଏ ଲେକିନ୍ ଏତେ ଭଲ ହୁଏନି ସେଥିରେ କରିବା ଭଲ ହବନି ଆଉ ଦୋକାନରୁ କିଣିଥିଲି ପେନ୍ସିଲ୍ ରଙ୍ଗ ଅଛି କେତେ ପ୍ରକାରର ଗୋଟେ ଗୋଟେ ରଙ୍ଗ ବହୁତ ଦମ୍ ପଡ଼ିଥାଏ ଯେମିତିକି ଫୁଜି କଲର୍ ଏଇଟା ଗଟେ ବହୁତ ପେପର୍ କଲର୍ ସେଇଟି ପେପର୍ରେ ରଙ୍ଗ ଦିଆଯାଏ ସେଥି ମଧ୍ୟ ବହୁତ ଭଲ ଲାଗେ ପେଷ୍ଟେଲ୍ କଲର୍ ମାନେ ମତେ ବହୁତ ଭଲ ଲାଗେ ଏଇଟା ବି ଏବେବି ଠିକ୍ ଟାଇମ୍ରେ ମିଳିଯାଏ ବହି ଦୋକାନରେ ବହି ଦୋକାନରେ କିଣିବା ହଁ ଅନଲାଇନ୍ବି ଆମେ ମଗେଇ ପାରନ୍ତୁ କେମିତି ଫ୍ଲିପ୍କାର୍ଟ ମେସୋ ଏଇସବୁ ଆମେ ଅର୍ଡ଼ର୍ କରିପାରନ୍ତି କିନ୍ତୁ ଯଦି ଆମକୁ ସୁବିଧା ହେଉଛି ପାଖ ଦୋକାନ ବହି ଦୋକାନ ଅଛି ବହି ଦୋକାନରୁ କିଣିଲେ ବି ଭଲ ଠିକ୍ ଦାମ୍ରେ ଠିକ୍ ଅକାରରେ ଗୋଟେ ଗୋଟେ ବହି ଦୋକାନ ଦେଇଦସ ଆଉ ସେଇଠାରୁ ଆଣିଲେ ଆମକୁ ଠିକ୍ ସବୁ ମହଙ୍ଗା ପଡ଼େନି ଭଲ ଭାବରେ ପଡ଼ିଥାଏ ଆଉ ସବୁ ଆଣିବା କଥା ଓ ହଁ ଅନଲାଇନ୍ବି ଅର୍ଡ଼ର୍ କରିପାରନ୍ତି ଭଲ ଗୁଡ଼ିକ ସବୁ ଅଛି ମତେ ସବୁ କିଣିବା ପାଇଁ ଭଲ ଲାଗେ ମୁଁ ଅନଲାଇନ୍ ମେସୋ ଫ୍ଲିପ୍କାର୍ଟରୁ ମଧ୍ୟ ରଙ୍ଗ ପେନସିଲ୍ ରବର୍ କାଗଜ ଇତ୍ୟାଦି ସବୁ ଅର୍ଡ଼ର୍ କରି ଆଣିଥାଏ